ଆମେ ଯେତେବେଲେ ସରକାରୀ ଯୋଜନାମାନେ ପାଇଛୁ ଆଉ ସରକାର ଯେତେବେଳେ ଯୋଜନାମାନେ ଆମ୍କୁ ଦେଇଛନ୍ ସେ ଯୋଜନାମାନଙ୍କ ଭିତରୁ ଆୟୁଷ୍ନାନ୍ ଯୋଜନା ଗୁଟିଏ ଲେବର୍ କାର୍ଡ଼ ଯୋଜନା ଗୁଟେ ଇନ୍ଦିରା ଆବାସ ଯୋଜନା ଗୁଟେ ରାସନ୍ କାର୍ଡ଼ ଯୋଜନା ଅଟଳ ପେନ୍ସନ୍ ଯୋଜନା ଆଉ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନା ଦିଆ ହୋଇଛି ଭୋଟ ଯୋଜନା ଦିଆ ହୋଇଛି କିନ୍ତୁ ଆୟୁଷ୍ନାନ୍ ଯୋଜନାରେ ତା'ର୍ ମାନେ ଯେତେବେଲ୍ ସ୍ୱାସ୍ଥ୍ୟ କେ ନେଇ କି ଅସୁବିଧା ହେଉଛି ଲୋକମାନଙ୍କୁ ସେ ଯୋଜନାଟା ସେଟା ଗରିବ ଲୋକମାନଙ୍କୁ ଦିଆଯାଉଛେ ଆଉ ପ୍ରତି ବର୍ଷ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉଛି ଗରିବ୍ ଲୋକ୍ମାନଙ୍କୁ ଆୟୁଷ୍ନାନ୍ ଯୋଜନା ମାଧ୍ୟମରେ ଲେବର୍ କାର୍ଡ଼ ଯୋଜନାରେ ଯେତେବେଲ୍ ଗାଁରେ କୁଲି ମଜୁରୀ ଲୋକମାନ ଅଛନ୍ କାମ ଧନ୍ଧାରେ ଆସୁବିଧା ହେଉଛି ସେମାନଙ୍କୁ ଲେବର୍ କାର୍ଡ଼ ଯୋଜନା ଦ୍ୱାରା ସେମାନଙ୍କୁ ପଇସା ଦିଆଯାଉଛି ଆଉ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ବର୍ଷା ୟା ଝଡ଼ ବାତ୍ୟା ହେବା ଦ୍ୱାରା ବର୍ଷା ହେବା ଦ୍ୱାରା ଘର ଦ୍ୱାର ଭାଙ୍ଗି ଯାଉଛି ଲୋକମାନଙ୍କର ତ ସେମାନଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ୟା ଦ୍ୱାର ଇଏ ରେ ପଇସା କିଛି ଗ ସରକାର ଦ୍ୱାରା ସହାୟତା ମିଲୁଛି ରାସନ୍ କାର୍ଡ଼ ଯୋଜନାରେ ପ୍ରତି ଘରକୁ ପ୍ରତି ଘର୍କେ ପାଞ୍ଚ କେଜି ଚାଉଲ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଲ ତା'ର୍ ମାନେ ଦିଆ ଯାଉଛେ ଯେତେ ବି ଲୋକ ଅଛନ୍ ଘରରେ ଅଟଲ୍ ପେନ୍ସନ୍ ଯୋଜନାରେ ଷାଠିଏ ବର୍ଷରୁ ଉର୍ଦ୍ଦ ବ୍ୟକ୍ତି ୟା ଆମର୍ ଯେତେ ବିଲ୍ ମହିଲା ୟା ପୁରୁଷ ଅଛନ୍ତି ସେମାନଙ୍କୁ ଷାଠିଏ ବର୍ଷରୁ ଅଧିକା ହେବା ଦ୍ୱାରା ଅଟଲ୍ ପେନ୍ସନ୍ ମାଧ୍ୟମରେ ସେମାନଙ୍କୁ ପଇସା ଦିଆଯାଉଛି ଆଉ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନାରେ ଗାଁରେ ଯେତେ ବିଲ୍ ଗରିବ୍ ୟା କୁଲି ମଜୁରୀ ଲୋକମାନେ ଅଛନ୍ ସେମାନଙ୍କୁ କିଛି ମାଧ୍ୟମରେ ସହାୟତା ମିଲୁଛି ଯାହା ଦ୍ୱାରା ତାଙ୍କ ପରିବାର୍କେ ଚଲେଇପାରୁଛନ୍